ବୌଦ୍ଧ ଜିଲ୍ଲାରେ ବିଭିନ୍ନ ବିକାଶମୂଳକ କାମ ଆଉ ଜିଲ୍ଲାର ଅଭିବୃଦ୍ଧିକୁ ପଭାବିତ କରିବା ପାଇଁ ସରକାର ପଦକ୍ଷପ ଗୁଡ଼ିକ ରହିଛି ନୀତିବିକାଶର କେମିତି ଆଗକୁ ବଢ଼ିବ ବୌଦ୍ଧ ଜିଲ୍ଲା ତା ପାଇଁ ବିଭିନ୍ନ ସରକାରୀ ଯୋଜନା ମଧ୍ୟ କରାଯାଇଛି ଆଉ କେତେକ ବେସରକାରୀ ଯୋଜନା ମଧ୍ୟ ରହିଛି ବେସରକାରୀର ସଂସ୍ଥାର ଲୋକମାନେ ବୌଦ୍ଧ ଜିଲ୍ଲାରେ ଥିବା କେତେକ ଲୋକମାନଙ୍କୁ ଏକାଠି କରି ବିଭିନ୍ନ ଯୋଜନାମାନ କରି ଗରିବଲୋକଙ୍କୁ କେମିତି ସାହାଯ୍ୟ କରାଯିବ ଗରିବ ପିଲାମାନଙ୍କୁ କିପରି ପାଠପଢ଼ାଯିବ ସେମାନେ କିପରି ଆଗକୁ ଯିବେ ତା ପାଇଁ ବିଭିନ୍ନ ଯୋଜନା କରିଛନ୍ତି ଆଉ ସରକାରୀ ପଦେକ୍ଷପ ଗୁଡ଼ିକ ମଧ୍ୟ ରହିଛି ସେମାନେ ଗରିବ ଲୋକଙ୍କ ପାଇଁ ବିଭିନ୍ନ କାମ ମଧ୍ୟ ଯୋଗାଇ ଦେଉଛନ୍ତି